ଭାଗବତ ଭବନରୁ ଗୋଟେ ଲୁଗା ଆଣିଥିଲି ଲୁଗାଟା ଖୁବ୍ ଭଲ ତା ସୂତାଟା ବି ଭଲ କଲର୍ଟା ବି ଭଲ ଡିଜାଇନ୍ଟା ବି ଭଲ ଲୁଗାଟା ଭଲ ପିନ୍ଧିବାକୁ ଭଲ ଲୋକ କଲେ ପଚାରନ୍ତ ଯେ ଲୁଗାଟା କେଉଁଠୁ ଆଣିଛୁ ବୋଲି ମୁଁ କହେ ନାଁରେ ମାଲକାନକିରି ଭାଗବତ ଭବନରୁ ଆଣିଥିଲି ରେଟ୍ ଦାମ୍ବି କମ୍ ନେଲା ଆଉ ଲୁଗାଟା ବି ଭଲ ଅଛି ପିନ୍ଧିବାକୁ ବି ଭଲ

ଆଉ କେତେ ଭଲ କହିବିରେ